ମୁଁ ଗୋଟିଏ ଦୋକାନ ଆଜକୁ ପ୍ରାୟ ଦଶ ବର୍ଷ ହେବ ଦେଇଛି ଏହି ଦୋକାନରେ ବହୁତ କିଛି ସାମାନ ରଖିଛି ଯେମିତି ଡ୍ରେସ୍ ଦୋକାନ ଡ୍ରେସ୍ କପଡ଼ା ପ୍ୟାଣ୍ଟସାର୍ଟ ବ୍ଲାଉଜ୍ ସବୁ କପଡ଼ା ରଖିଛି ମୁଁ ନିଜେ ଶାଲ୍ୱାର ତିଆରି କରେ ଗୋଟିଏ ଶାଲ୍ୱାର ତିଆରି କରିବା ପାଇଁ ମୋତେ ଦୁଇଦିନ ଲାଗେ